ହ୍ୟାଲୋ ସାର୍ ମୋର ଛାତ୍ରବୃତ୍ତି ପାଇଁ ଯେଉଁ ଏକାଡ଼େମି ସାର୍ଟିଫିକେଟ୍ ଦାଖଲ କରିବାକୁ ପଡ଼ିବ ସେହି ସାର୍ଟିିଫିକେଟ୍ ଗୁଡ଼ିକର ଭୌତିକ ଡକ୍ୟୁମେଣ୍ଟ୍ ମୋ ପାଖରେ ନାହିଁ ସେଇଟା ସହର ବାହାରେ ଅଛି ତେଣୁ ଆପଣ ମତେ ସାହାଯ୍ୟ କରିପାରିବେ କି ସେ ସାର୍ଟିଫିକେଟ୍ ଗୁଡ଼ିକୁ କିପରି ଭାବରେ ଆମେ ନିଜ ଲକର୍ରୁ ଏକାଡ଼େମି ସାର୍ଟିଫିକେଟ୍ ସବୁ ଆଣିପାରିବା